ସବୁବେଲେ ସବୁ କାର୍ଯ୍ୟର ପ୍ରଶଂସା କରିବା ଉଚିତ ନୁହେଁ କାରଣ ପ୍ରଶଂସା କରିବା ଦ୍ୱାରା ସେଇ ଜିନିଷରେ ଶିଖିବାର ଇଚ୍ଛା ବା କଳାଟି ମରିଯାଇଥାଏ ସେମିତି ଯେକୌଣସି କାର୍ଯ୍ୟରେ ଯଦି ଆପଣ କିଛି ଭୁଲ ଭଟା ଦେଖିଲେ ତେବେ ତାର ସମାଲୋଚନା କରିବା ନିହାତି ଦରକାର ସେମିତି ମୋର ମଧ୍ୟ ଚିତ୍ରରେ ବହୁତ ଗୁଡ଼ିଏ ଭୁଲ ତୃଟି ଥିବାରୁ ଲୋକମାନେ ମତେ ବା ପିଲାମାନେ ମତେ ସମାଲୋଚନା କରିଥିଲେ ଏବଂ ସେଇ ସମାଲୋଚନା କରିବା ଦ୍ୱାରା ମୁଁ ଜାଣିପାରିଥିଲି ଯେ ମୋର ଭୁଲ ରହୁଛି କେଉଁଠି ମାନେ ମୁଁ ଯେଉଁ ଚିତ୍ର ଆଙ୍କୁଛି ସେ ଚିତ୍ର କଣ ପାଇଁ ସୁନ୍ଦର ଦିଶୁନାହିଁ ଏବଂ ସେଥିରେ କ'ଣ ତ୍ରୁଟି ରହୁଛି ଚିତ୍ର ଆଙ୍କିବାରେ ଭୁଲ ହଉଛି ନା ଚିତ୍ର ରଙ୍ଗ କରିବାରେ ସେଇଟା ମୁଁ ଜାଣିପାରିଥିଲି ଏବଂ ସେଇଟା ଜାଣିଲା ପରେ ତାହାକୁ ତାହାକୁ ଆଉ ଥରେ ଭଲ ଭାବରେ କେମିତି ଚିତ୍ର ଅଙ୍କନ କରିପାରିବି ସେଥିପ୍ରତି ବିଶେଷ ଧ୍ୟାନ ଦେଇଥାଏ ସେଥିପାଇଁ ଧୀରେ ଧୀରେ ମୋ ଚିତ୍ର ଗୁଡ଼ିକ ଚିତ୍ର କରିବାର କଳାରେ ମଧ୍ୟ ବହୁତ ଉନ୍ନତି ଆସିଲା ପ୍ରଥମେ ଯେଉଁ ଚିତ୍ର ଗୁଡ଼ିକୁ ତିଆରି କରୁଥିଲି ତାହା ଖୁବ ଅସୁନ୍ଦର ହଉଥିଲା ଏବଂ ତାହା ଯେଉଁ ଚିତ୍ର ଆଙ୍କୁଥିଲି ସେଇ ଚିତ୍ରର ପ୍ରକୃତ ଚିତ୍ର ଠାରୁ ଭାରି କଦର୍ଯ୍ଯା ଏବଂ ଭଲ ଦିଶୁ ନଥିଲା କିନ୍ତୁ ଲୋକମାନଙ୍କ ସମାଲୋଚନା ଶୁଣି କେମିତି ତାହାକୁ ଆଉ ଟିକେ ଭଲ ଭାବରେ ଚିତ୍ର ଅଙ୍କନ କରିବି ସେଥିପ୍ରତି ମୋର ବହୁତ ଆଗ୍ରହ ସୃଷ୍ଟି ହେଲା ଏବଂ ଗୋଟିଏ ଜିଦ୍ ରହିଲା ଯେ ଲୋକମାନେ ମୋତେ ଯେମିତି ସମାଲୋଚନା କରୁଛନ୍ତି ମୁଁ ସେ ଚିତ୍ରକୁ ସେହେତୁ ଆହୁରି ଭଲ ଭାବରେ ତିଆରି କରିବି ଯେମିତି ଲୋକମାନେ ତାହାର ପ୍ରଶଂସା କରିବେ ଏହି ଭାବନାକୁ ନେଇ ମୁଁ ପୁଣିଥରେ ଚିତ୍ର ଅଙ୍କନ କରିବା ଆରମ୍ଭ କରିଥାଏ ଏବଂ ତାପରେ ମୁଁ ନିର୍ଭୁଲ ଭାବରେ ପ୍ରଥମେ ସେ ଶିଷା ସାହାଯ୍ୟରେ ବା ପେନସିଲ ସାହାଯ୍ୟରେ ତାର ଗୋଟେ ରଫ୍ ଚିତ୍ର ଅଙ୍କନ କଲି ଏବଂ ରଫ୍ ଚିତ୍ର ଅଙ୍କନ କଲାପରେ ତାହା ଉପରେ ପୁଣିଥରେ ଭଲ ଭାବରେ ତାହା ଉପରେ ଚିତ୍ର ଅଙ୍କନ କଲି ଏବଂ ଶେଷରେ ଯେଉଁଠି ଯେଉଁ ରଙ୍ଗ ଲାଗିବ ସେମିତି ରଙ୍ଗ ଦେଇକି ତାହାକୁ ଖୁବ ସୁନ୍ଦର ଭାବରେ ତାହାକୁ ଚିତ୍ରରେ ଅଙ୍କନ କରିଥିଲି ପ୍ରଥମେ ଯେଉଁମାନେ ମୋତେ ଚିତ୍ର ପାଇଁ ସମାଲୋଚନା କରୁଥିଲେ ଧୀରେ ଧୀରେ ସେମାନେ ମଧ୍ୟ ମୋର ଚିତ୍ର ଗୁଡ଼ିକ ନିଖୁଣ ହେଇଥିବାର ଦେଖି ସେମାନେ ମଧ୍ୟ ଖୁବ ପ୍ରଶଂସା କଲେ ସେଥିପାଇଁ କୁହାଯାଏ ଯେ ଯିଏ ସମାଲୋଚନା କରୁଛି ତାହାର କଥାକୁ ସବୁ ଶୁଣିବା ନିହାତି ଦରକାର କାରଣ ସମାଲୋଚନା ବା ଭୁଲ ହିଁ ଆମକୁ ଠିକ୍ କରିବା ପାଇଁ ଉଚିତ ଶିକ୍ଷା ଦେଇଥାଏ